ହଁ କୁହନ୍ତୁ ସାର୍ ମ୍ୟାଡମ୍ ହଁ ଏଇ ସବୁ ମୋର କ'ଣ ଖାଇବେ ମ୍ୟାଡମ୍ କୁହନ୍ତୁ ମୋର ଏଇଠି ବରା ସମୋସା ପକୁଡ଼ି ପିଆଜି ଆଳୁଚପ୍ ଆଉ ମାଲପୁଆ ଜିଲେବି ଆପଣ କ'ଣ ଖାଇବେ କୁହନ୍ତୁ ଦୋସା ସବୁ ଅଛି ସବୁ ପ୍ରକାର ଆଇଟମ୍ ହଁ ହଁ ସବୁ ଫ୍ରେସ୍ ଅଟେ ଆଉ ମୁଁ ଏମତି ବାସି ଜିନଷ ରଖେନି ସବୁ ବରା ସମୋସା ସବୁ ସାତ ଟଙ୍କା ଗୋଟେ ପିସ୍କୁ ନାଁ ନାଁ ଆମ ଓଡ଼ିଶା ଆପଣ କୋଉଠୁ ଆସଛନ୍ତି କି ଆମ ଓଡ଼ିଶା କେତେ ଫେମସ୍ ଆପଣ ଜାଣି ନାହାନ୍ତି ବରା ସମୋସା ପାଇଁ ଆମର ଏଇଠି ସବୁ ଫ୍ରେସ୍ ଜିନିଷ ବିକ୍ରୀ ହୁଏ ଭଲ ଜିନିଷ ବିକ୍ରୀ ହୁଏ ଆଉ ଆମେ ବେଶୀ ପଇସା ନେଉନୁ ଏଇଟା ଆପଣଙ୍କୁ କୋଉଠି ବେଶୀ ଲାଗୁଛି ଆପଣ ବେଶୀ ଅର୍ଡର୍ କରିବେ ତ ମୁଁ ସେଇଠି କିଛି ଡିସ୍କାଉଣ୍ଟ୍ ଦେଇଦେବି ସେଇଥିରେ କିଛି ନାଇଁ କିନ୍ତୁ ବେଶୀ କହିଲେ ଆଉ କ'ଣ ମୁଁ ଆପଣଙ୍କୁ ଆଉ ପୁରା ହାଫ୍ ଡିସ୍କାଉଣ୍ଟ୍ ଦେବି କି ମୁଁ ଦେଇଦେବି ଆପଣ ଚିନ୍ତା କରନ୍ତୁନି ଆପଣ କେତେ ନେବେ କୁହନ୍ତୁ କେତେ ଅର୍ଡର୍ କରିବାର ଅଛି ଆଉ ମ୍ୟାଡମ୍ ଆପଣ ଦେଖନ୍ତୁ ଆମର ଏଇଠି ବି କେତେ ବଡ଼ ସାଇଜ୍ ଅଛି ଆଉ ସେଇଥିପାଇଁ ଆମେ ସାତ ଟଙ୍କା ଆଉ କୋଉ କୋଉ ଦୋକାନରେ ନେଉଛନ୍ତି ପାଞ୍ଚ ଟଙ୍କା କିନ୍ତୁ ସେଇଠି ସାଇଜ୍ ଛୋଟ ଅଛି ତ ଆପଣ ସେଇଟା ବି ଦେଖନ୍ତୁ ଆଉ କୋଉ ଦୋକାନରେ ଦେଖିଦେବେ କେତେ ସାଇଜ୍ ଅଛି ଆଉ ଆମ ଦୋକାନରେ ଦେଖନ୍ତୁ ଆମ ଷ୍ଟଲ୍ରେ କେତେ ବଡ଼ ବଡ଼ ଅଛି ଆଉ କ୍ୱାଣ୍ଟିଟି ବି ପକୁଡ଼ିର କ୍ୱାଣ୍ଟିଟି ବି ବେଶୀ ଆମେ ଦେଉଛୁ ଆପଣ ଅଲଗା ଷ୍ଟଲ୍ ଯାଇକି ଦେଖିବେ ଆଉ ଏଇଠି ଦେଖିକି କମ୍ପେୟାର୍ କରନ୍ତୁ ତାପରେ କୁହନ୍ତୁ କି କେତେ ବେଶୀ ନେଉଛୁ କି କ'ଣ ବୋଲି ଭଲ ଜିନିଷ ଦେଉଛୁ ବୋଲି ନାଁ ଆମର ରେଟ୍ ଅଛି ନହେଲେ ଆଉ କ'ଣ ଥାଆନ୍ତା ଆପଣ କେତେ କ'ଣ ନେବେ କୁହନ୍ତୁ ମୁଁ ଡିସ୍କାଉଣ୍ଟ୍ କରିଦେବି ଆପଣ ସେଇଥିରେ ଚିନ୍ତା କରନ୍ତୁନି

ହଉ ମ୍ୟାମ୍ ମୁଁ ଆପଣ ବସନ୍ତୁ ମୁଁ ମୁଁ ମୁଁ ଡିସ୍କାଉଣ୍ଟ୍ କରିକି ଆପଣଙ୍କୁ ଦେଇଦେବି ଆପଣ ଚିନ୍ତା କରନ୍ତୁନି ଆଉ ମୁଁ ଠକିବିନି ଆପଣଙ୍କୁ ଡିସ୍କାଉଣ୍ଟ୍ କରିଦେବି ହଁ ହଁ ପୁରା ଗରମ ମିଳିବ ମୁଁ ଆପଣଙ୍କୁ ଏବେ ମତେ ଦୁଇ ଘଣ୍ଟା ଦିଅନ୍ତୁ ମୁଁ ଦୁଇ ଘଣ୍ଟା ଭିତରେ ଆପଣଙ୍କୁ ଅର୍ଡର୍ କରି ପୁରା କରିକି ମୁଁ ଆପଣଙ୍କୁ ଦେଇଦେବି ଆପଣ ଆସିବେ ନେବାକୁ କି କୋଉ କ'ଣ କହିଲେ ମ୍ୟାଡମ୍ ହଁ ଚଟନୀ ଅଛି ଚଣା ତରକାରୀ ହେବ ଆଉ ଚଟନୀ ଧଣିଆ ଚଟନୀ ଦିଆହେବ ଆପଣ ଚିନ୍ତା କରନ୍ତୁନି ଆପଣଙ୍କୁ ମୁଁ ଆଡ୍ରେସ୍ରେ ପଠେଇବି କି ଆପଣ ଆସିବେ ନେବା ପାଇଁ ଆଜି ଠିକ୍ ଅଛି ମତେ ଆଡ୍ରେସ୍ ମ୍ୟାସେଜ୍ କରିଦିଅନ୍ତୁ ମୁଁ ଆପଣଙ୍କୁ ସେଇ ଆଡ୍ରେସ୍ରେ ମୁଁ ପଠାଇଦେବି ହଁ ହଁ ହଁ ହଁ ଠିକ୍ ଅଛି ମ୍ୟାମ୍ ଠିକ୍ ଅଛି